ସୃତି ହୋଟେଲ୍ କହୁଛନ୍ତି ତ ଭାଇ ମୁଁ ଯେଉଁ ଏବେ ଯେଉଁ ଅର୍ଡ଼ର୍ କରିଥିଲି ଦଶଜଣଙ୍କ ପାଇଁ ତିନିଟା ବିରିୟାନୀ ଆଉ ତଡ଼କା ନାନ୍ ଦୁଇଟା ଆଉ ଭେଜ୍ର ଦୁଇଟା ବିରିୟାନୀ ସେଥିରୁ ଭେଜ୍ ଆଜ୍ଞା ଦୁଇଟା ଯାକ ମାଇନସ୍ ମାନେ ନାହିଁ ଆଉ ପଳାଇ ଆସିଛି ବିରିୟାନୀ ଛଅ ସାତଟା ମାନେ ନନ୍ ଭେଜ୍ର ପଳାଇ ଆସିଛି ଆଉ ନାନ୍ ତଡ଼କା ହୋଇକି ତିନିଟା ପଳାଇ ଆସିଛି ସେ ଭେଜ୍ ଦୁଇଟା ଯାକ ନାହିଁ

ହୋଇଯାଇଛି ଆପଣ ଟିକେ କ୍ୟାନସଲ୍ କରିକି ଦୁଇଟା ଭେଜ୍ ପଠାଇ ପାରିବେକି ଏବେ ଆମର ଗେଷ୍ଟ୍ ଆସିଲେଣି ଆମେ ଏବେ ସଡ଼ନ୍ ଦେଖିଲା ବେଳକୁ ଆମେ କହିଥିଲୁ ଅଲଗା ଅଲଗା ଇଏ କରିକି ଆଣିଥିବେ ସେ ଅଲଗା କରିକି ରଖିଛନ୍ତି ଦେଖିଲା ବେଳକୁ ସେଇଟା ମାନେ ଯେଉଁଟା ଭେଜ୍ ବିରିୟାନୀ ଦୁଇଟା ସେଇଟା ନାହିଁ

ଏବେ ପଠାଇ ହେବନି ତାଙ୍କୁ ଟିକେ କହିଲ ଏବେ ପାଞ୍ଚ ଦଶ ମିନିଟ୍ ଭିତରେ ନେଇକି ପଳାଇ ଆସିଥାନ୍ତେ ଗେଷ୍ଟ୍ ଆସିଗଲେଣି ଆଉ କ'ଣ କରିବା ଆପଣ କହୁନାହାନ୍ତି ଅର୍ଡ଼ର୍ ଠିକ୍ଠାକ୍ ପେମେଣ୍ଟ୍ ଠିକ୍ଠାକ୍ ହୋଇଗଲା ଆପଣଙ୍କୁ ମୁଁ ପେମେଣ୍ଟ୍ ଆଡ଼୍ଭାନ୍ସ୍ କଲିନା ଆପଣ କହିଲେ ଯେ ଆଡ଼୍ଭାନ୍ସ୍ କରିଦିଅନ୍ତୁ ଆପଣ ନେବେ ଯଦି ନ ନେବେ ଯଦି ଆମର ଅସୁବିଧା ସେଇଥିପାଇଁ ଆଡ଼୍ଭାନ୍ସ୍ ପେମେଣ୍ଟ୍ କଲି ଦେଖିଲା ବେଳୁ ଜିନିଷ ଦେଇଛନ୍ତି ଆପଣ ଆରେ କୁହନ୍ତୁ ନହେଲେ ନାହିଁ ସେ ଦୁଇଟା ଯାକ ଆଣିବେ କି କ'ଣ କରିବେ ମନି ଯେଉଁଟା ଦେଇଥିଲେ ସେଇଟା ରିଟର୍ନ୍ କରିଦିଅନ୍ତୁ ଆଚ୍ଛା ହଉ ହଉ ଜଲ୍ଦି ଟିକେ ଦେଖନ୍ତୁ ଆମ ଗେଷ୍ଟ୍ ଆସିକି ବସିଛନ୍ତି ଖାଇବା ଟାଇମ୍ ବି ହେଲାଣି ହଉ